ସାଧାରଣତଃ ଗାଁ ଗହଳିରେ ଘରୋଇ ଉପ୍ ମୁଣ୍ଡବିନ୍ଧା ପାଇଁ ଘରୋଇ ଉପଚାର ଗୁଡ଼ିକ ହେଲା ପ୍ରଥମେ ମୁଣ୍ଡକୁ ମୁଣ୍ଡବିନ୍ଧା ପାଇଁ ଗରମ ଘିଅକୁ ନାକରେ ତେଣ୍ଡି କରି ନିଶ୍ୱାସ ନେଲେ ଟିକେ ଭଲ ଲାଗିବ କିମ୍ବା କଡ଼ା ଚାହା କରିକି ଗୋଲମରିଚ ଅଦା ଶୁଣ୍ଠୀ ଲବଙ୍ଗ ପକାଇ ନାଲି ଚାହା କରି ପିଇ ଦେଲେ ମୋର ଟିକେ ଉପଶମ ମିଳିବ ଆଉ ଗୋଟିଏ ହେଲା ଯେ କଁ ମୁଣ୍ଡଟାକୁ ପୁରା ଫୁଟାଇ କରି ମୁଣ୍ଡଟାକୁ ଧରିକି ଚୁଟିଟାକୁ ଫୁଟାଇଲେ ମଧ୍ୟ ଟିକେ ଆରାମ ଲାଗିବ